ହ୍ୟାଲୋ ଆପଣ ପାତ୍ର ଏଜେନ୍ସିରୁ କହୁଛନ୍ତି କି ଆଉ ଆପଣ ଏଇ ଯେଉଁ ଗାଡ଼ିଟା ଦେଇଛନ୍ତି ଆପଣ ସେ ସିଟ୍ଗୁଡ଼ାକ ଭଲ ନାହିଁନି ଚିରି ଯାଇଛି ସେ କରେ ଗୋଟେ କମ୍ଫର୍ଟେବୁଲ୍ ଥିବା ଦରକାର ମୁଁ ଗୋଟେ ଜାଗାକୁ ଯିବି ତେଣୁ ମୁଁ ଆପଣଙ୍କ ପାଖରୁ ଗାଡ଼ିଟା ମଗାଇଥିଲି ତେଣୁ ମୋତେ ଟିକେ ଭଲ ଗାଡ଼ି ଗୋଟେ ଦେଲେ ଭଲ ହୁଅନ୍ତା